ମୁଁ ନିକଟରେ ଗୋଟେ ସିମ୍ଫୋନୀ କମ୍ପାନୀର ଗୋଟେ କୁଲର୍ କିଣିଥିଲି ସେ କୁଲର୍ଟା ଆମର ଆଗେ ମାସେ ଭଲ ପବନ ହେଲା ଥଣ୍ଡା ଲାଗିଲା ତା'ପରେ ଯେତେବେଳେ ମୁଁ ପାଣି ଦେଲି ସେ ପାଣି ଦେଲା ପରେ ତା'ର ଆସ୍ତେ ଆସ୍ତେ କୁଲିଙ୍ଗନେସ୍ଟା କମିଗଲା ଆଉ ଧୀରେ ଧୀରେ ବୁଲିଲା ପରେ ମଟର୍ଟା ବି ଖରାପ ହେଇଗଲା ଆମର ସେଇଟା ପଇସାଟା ପାଣିରେ ପଡ଼ିଗଲା ପାଞ୍ଚ ହଜାର ଟଙ୍କା କୁଲର୍ଟା ବେକାର ହେଇଗଲା କିଛି କାଟୁ କରନି କାମ କଲାନି କିଛି ଖରାପ ହେଇଗଲା ବହୁତ ଶୀଘ୍ର